ହଁ ମୁଁ ପର୍ବପର୍ବାଣୀରେ ମୂର୍ତ୍ତି ତିଆରି କରେ ମୋତେ ମୂର୍ତ୍ତି ତିଆରି କରିବାକୁ ବହୁତ ଭଲ ଲାଗେ ମୁଁ ପ୍ରଥମରୁ ମୂର୍ତ୍ତି ତିଆରି କରେ ପର୍ବର ହେଲେ ମୋତେ ବହୁତ ମୂର୍ତ୍ତି ତିଆରି କରିବାର ମୋ ଛୁଆମାନେ ମୋତେ ସାହାଯ୍ୟ କରନ୍ତି ଛୁଆମାନେ ବି ମୂର୍ତ୍ତି କରନ୍ତି ତିଆରି କରିକି ବିକ୍ରି କରୁଛି ଓ ବହୁତ ମୋତେ ଭଲ ଲାଗେ ଆଉ ମୂର୍ତ୍ତି କରିବାରେ ମୋ ଛୁଆମାନେ ସାହାଯ୍ୟ କଲେ ଆଣିଲେ ମୂର୍ତ୍ତି ତିଆରି କରିକି ଅନୁଭବ ମୋ ବହୁତ ଅନୁଭବ ଭଲ କରେ